ଆଜ୍ଞା କିଏ କହୁଛନ୍ତି ଉଁ ହଁ କ'ଣ ହେଇଛି କାହାର କହିଥିଲେ ଡାଇବେଟିସ୍ ଲୋକମାନେ ତ ଆଳୁ ଖାଇବେନି କି ମାଟି ତଳ ଜିନିଷ କିଛି ଖାଇବେନି ଆଉ ବିପି ଅଛି ମାନେ ଆପଣ ଟିକେ କଞ୍ଚା ପରିବା ଯୋଉ କାକୁଡ଼ି ହେଲା ଟମାଟୋ ହେଲା ଟିକେ ସାଲାଡ଼ ଖାଇବେ ଆଉ ଜ୍ୱର ହେଲେ ତ କିଛି ଭଲ ଲାଗିବନି ଆଉ ନର୍ମାଲ୍ ସବୁ ପନିପରିବା ଯୋଉ ଅଛି ପନିପରିବା ତା'କୁ ନେଇକି ତରକାରି ଡ଼ାଲମା ସନ୍ତୁଳା ଏମିତି କରିକି ଖାଇବେ ଆଉ ଆଉ ଟିକେ ଆପଣ ନେବେ ଶାଗ ଟିକେ ନେବେ ଶାଗ ଟିକେ ଖାଇବେ ଆଉ ଆପଣ ରୁଟି ସହିତ ଖାଇବେ ଯିଏ ଡ଼ାଇବେଟିସ୍ ଅଛି ତାଙ୍କୁ ସନ୍ତୁଳା କରିକି ଦେବେ ଆଉ ଏମିତି ଆଉ ଆଉ ପେଟ କାମୁଡ଼ା ପାଇଁ ଆପଣ ଗୋଟେ କଥା କରନ୍ତୁ ଅଦା ଆଉ ଗୋଲମରିଚ ସେଟାକୁ ଆପଣ ଛେଚିକି ଆଉ ପାଣିରେ ପକେଇକି ପି ଦେବେ ଆଉ ତା ସହିତ ଆପଣ ନର୍ମାଲ୍ ଭାତ ସହିତ କିମ୍ବା ରୁଟି ସହିତ ପରିବା ସନ୍ତୁଳା କରିକି ଦେବେ ଖାଇବାକୁ ଆଉ ହଉ ନର୍ମାଲ୍ ହଁ ପନିପରିବା ସିଝା କରି ଖାଇବେ ବାଧ୍ୟମୂଳକ ବାଧ୍ୟତାମୂଳକ ଭାବରେ ଖାଇବାକୁ ପଡ଼ିବ ରୁଚିବନି ତ କିଛି କିନ୍ତୁ ଖାଇବାକୁ ପଡ଼ିବ ଆଉ ସେଇ ପନିପରିବା ସିଝା ଡ଼ାଲମା ଏମିତି କରିକି ଟିକେ ଖାଇବେ ଟମାଟୋ ଫମାଟୋ ଟିକେ ଖାଇବେ କରିକି ଆଉ

ହଉ ହଉ ହଉ ଠିକ୍ ଅଛି